ହଁ ଆଉ ପିଆଜ ଫିଆଜ ତରକାରୀ ବି ଅଧିକ ଥିଲା ଆଉ ସାମ୍ବର ବି ଭଲ ଥିଲା ଚଟଣି ବି ଅଧିକ ଥିଲା ତ ସେଇଟା ଖାଇବା ପାଇଁ ଆମକୁ ବହୁତ ଭଲ ଲାଗିଲା ସେଥିପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏଇ ଖାଇବାଟା ମୋତେ ଭଲ ଲାଗିଥିବାରୁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି